ଆଜ୍ଞା ହଁ କଟକ ଭୁବନେଶ୍ୱର ଆଦି ଅଧିକ ଜନବହୁଳ ଦେଶ ଯାହାଫଳରେ ସେଠି ଅନେକ ଅନେକ ଲୋକ ହେଲେ ମଧ୍ୟ ସେଠାରେ ଦରକାର ମୁକ୍ତ ହେଲେ ଖୁବ ଶୀଘ୍ର ଚିକିତ୍ସା ମିଳିଯାଇଥାଏ ଏହି କିଛି ଦିନ ହେଲେ କୋଭିଡ଼ ନାଇଣ୍ଟିନ୍ ବ୍ୟାପି ଥିଲା ଯାହାଫଳରେ ସେଠି ସହଜରେ ଜନ ଜନସାଧାରଣ ଚିକିତ୍ସା ମିଳିଥିଲା ଏବଂ ଏଇ ସେହି ସମୟରେ ଗାଁରେ ମଧ୍ୟ କୋଭିଡ଼ ବ୍ୟାପି ଥିଲା ଯାହାଫଳରେ ଲୋକମାନଙ୍କୁ ଆବଶ୍ୟକ ବେଳେ ଚିକିତ୍ସା ମିଳିପାରିନଥିଲା ଯାହାଫଳରେ ସେଇ ରୋଗ ଛଟ ପଟ ହୋଇ ମୃତ୍ୟୁବରଣ କରିଥିଲେ ଏଣୁ ସହରରେ ମଧ୍ୟ ଅଧିକ ଜନସଂଖ୍ୟା ହେଲେ ମଧ୍ୟ ସେଠି କମ ସମୟ ମଧ୍ୟରେ ଚିକିତ୍ସାର ବନ୍ଦୋବସ୍ତ ଖୁବ ଶୀଘ୍ର ହୋଇଥାଏ